ଓଡ଼ିଆ ଭାଷା ହେଲା ଆମ ନିଜ ମାତୃଭାଷା ଆମେ ଛୋଟରୁ ବୁଢ଼ା ହେଲା ଯାଏଁ ଆମେ ଓଡ଼ିଆରେ ହିଁ କଥା ହୋଇଥାଉ ଗୋଟିଏ ମା' ପାଖରୁ ଆମେ ଯେତେବେଳେ ଜନ୍ମ ହୋଇଥାଉ ଆମେ ଆମକୁ ସେ ଓଡ଼ିଆ ହିଁ ଶିଖାଇଥାଏ ଆମେ ଆମ ରାଜ୍ୟରେ ବହୁତ ଜିଲ୍ଲା ଅଛି ଜିଲ୍ଲା ଭିତରେ ବି ଆମ ରାଜ୍ୟରେ ଆମର କଟକ ଭୁବନେଶ୍ଵର ପାଖାପାଖି ଜିଲ୍ଲାରେ ଆମେ ଓଡ଼ିଆଟା ଠିକ୍ସେ ଆମେ କହିଥାଉ କିନ୍ତୁ ପଶ୍ଚିମବଙ୍ଗ ଓଡ଼ିଶାରେ ସେପଟକୁ ଗଲେ ଆମର ସମ୍ବଲପୁରରେ ସମ୍ବଲ ସମ୍ବଲପୁରୀ କଥା ତା'ପରେ ଏପଟେ ଆମର ମୟୂରଭଞ୍ଜ କନ୍ଧମାଳ କୋରାପୁଟ ଏପଟେ ଆମର ସାନ୍ତାଳି ଭାଷା ଏବଂ ଆଦିବାସୀ ଭାଷା ଏବଂ ଏହି ଭାଷା ହେଉଛି ଆମ ଆଞ୍ଚଳିକ ଭାଷାଠାରୁ ଠିକିଏ ଭିନ୍ନ ହୋଇଥାଏ କିନ୍ତୁ ଆମ ଆଞ୍ଚଳିକ ଭାଷା କିନ୍ତୁ ଇଏ ବି ଆମ ଓଡ଼ିଆ ଭାଷା ହିଁ କହିଥାଏ